ହଁ ମୁଁ ନୃତ୍ୟ ଶିଖିବାର ଶିଖିବାର ସୁଯୋଗ ପାଇଛି ମୋର ଅଭିଜ୍ଞତା ହେଲା ଯେ ମୁଁ ଛୋଟ ଛୁଆମାନଙ୍କୁ ଶିକ୍ଷା ଦେଇଛି ଏବଂ ତାଙ୍କଠାରୁ ମଧ୍ୟ କିଛି ଶିକ୍ଷା ଗ୍ରହଣ କରିଛି ଯାହାଦ୍ୱାରାକି ମୋର ଅଭିଜ୍ଞତା ମଧ୍ୟ ବଢ଼ିବାକୁ ଚାଲିଛି ଏବଂ ବିଭିନ୍ନ ସ୍ଥାନ ମାନଙ୍କରେ ଏହି ନୃତ୍ୟ ନୃତ୍ୟର ମାନେ ନୃତ୍ୟ ଶିକ୍ଷା ଦେବାର କିଛି ସ୍ଥାନ ମଧ୍ୟ ନିର୍ମାଣ କରିଦେଇଛି ଯାହାଦ୍ୱାରାକି ଅନେକ ଶିକ୍ଷାର୍ଥୀମାନେ ନୃତ୍ୟ ଗ୍ରହଣ କରୁଥିବାର ଶିକ୍ଷାର୍ଥୀମାନେ ସେହି ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଧୀରେ ଧୀରେ ମୋର ଅଭିଜ୍ଞତା ବଢ଼ିବାକୁ ଚାଲିଛି ଯାହାଦ୍ୱାରାକି ଲୋକମାନେ ଖୁବ୍ ଆଦର କରୁଛନ୍ତି